ମୋତେ ମାରାଥନ୍ ଆଉ ରନିଙ୍ଗ୍ ଧାଇଁବାକୁ ବହୁତ ଭଲଲାଗେ ମୁଁ ଆମ ସ୍କୁଲ୍ ଲାଇଫ୍ରେ ବହୁତ ମାରାଥନ୍ ଆଉ ରନିଙ୍ଗ୍ରେ ପ୍ରତିଯୋଗିତାରେ ପାର୍ଟିସିପେଟ୍ କରିଛି ଆଉ ମୁଁ ସେଥିରେ ପ୍ରାଇଜ୍ ବି ଜିତିଛି ଯାହା ଯାହାଦ୍ୱାରା ମୋତେ ବି ବହୁତ ଭଲଲାଗେ ସେ ଦିନ ମନେ ପକେଇବା ପାଇଁ ଆମ ଘରେ ବି ବହୁତ ଖୁସି ହୁଅନ୍ତି ସେ ଦିନ ମନେ ପକେଇକି